ମୁଁ ଯେତେବେଳେ ନୂଆ ନୂଆ କରିକି ପୁରୀ ଯାଇଥିଲି ବୁଲିବା ପାଇଁ ସେଠି ଯିବା ସମୟରେ ସେଠି ତ ମାନେ ଗାଁ ସହର ଭିତରକୁ ଗାଡ଼ି ଆଲାଓ ନଥାଏ ତ ସେଠି ଗୋଟେ ସିଟି ବସ୍ ଥାଏ ଯେ ସେଇ ବସ୍ରେ ଆପଣ ଯେଉଁଠି ଗାଡ଼ି ପାର୍କିଙ୍ଗ୍ ହେବ ସେଇଠୁ ଆପଣ ସେଇ ବସ୍ରେ ଯିବେ ତ ମୁଁ ଯେତେବେଳେ ଯାଇଥିଲି ତିନି ବର୍ଷ ତଳର କଥା କହୁଛି ମୁଁ ଯେତେବେଳେ ଯାଇଥିଲି ସେତେବେଳେ ମୋ ପାଖରେ ଗୋଟେ ଜଣେ ବୟସ୍କ ବୃଦ୍ଧା ବୃଦ୍ଧି ବସିଥିଲେ ଟିକେ ବୟସ୍କ ହୋଇଯାଇଥିଲା ସେ ସ୍ତ୍ରୀ ଲୋକ ଜଣଙ୍କ ଯିବା ସମୟରେ ନା କଣ ତାଙ୍କ ତାଙ୍କ ଚପଲ ସେ ଛାଡ଼ି ଦେଇଯାଇଛନ୍ତି ସ୍ତ୍ରୀ ଲୋକ ମାନେ ଅଧିକ ବୟସ ହେଲାଣି ତ ସେ ଜାଣି ପାରୁନଥିଲେ କିନ୍ତୁ ଚପଲ ଛାଡ଼ି ଦେଇଯାଇଥିଲେ ଯେତେବେଳେ ମୁଁ ଯେତେବେଳେ ମାନେ ଆସେ ତ ସେ ଚପଲ ଦେହରେ ମୋ ଗୋଡ଼ ବାଜିଥିଲା ମୁଁ ଭାବିଲି କାହା ଚପଲ କାହା ଚପଲ ଦେଖିଲା ବେଳକୁ ମୁଁ ଭାବିଲି ହଁ ସେ ମାଆ ବୋଧେ ଛାଡ଼ି ଦେଇ ଯାଇଛନ୍ତି ସିଏ ସେତେବେଳକୁ ମାନେ ମାନେ ସେ ଗାଡ଼ିରୁ ଓଲ୍ହେଇକି ସିଏ ମାନେ ମନ୍ଦିର ପାଖାପାଖି ଭିତର ଆଡ଼େ କି ଗଲେଣି ହେରି ସେଥିପାଇଁ ମୁଁ ଆଉ ଭାବିଲି କି ମନ୍ଦିର ଆଉ କେମିତି କଣ ଚପଲ ନେବେ ତାଙ୍କର ଗୋଟେ ପୁଅଟେ ବି ଥାଏ କି ଛୋଟ ପୁଅଟା ସିଏ ଆଉ ମାନେ ଏତେ ସବୁ ନଜର କରି ପାରିଲାନି ପୁଅ କି ନାତି ହୋଇଥିବ ନାତି ବୋଧେ ତ ସିଏ ଆଉ ଏତେ ଜିନିଷ ନଜର କରି ପାରିଲାନି ତ ମୁଁ ସେ ଚପଲ ରଖି ଦେଲି ସେଇଠି ତ ସେ ବୁଲା ବୁଲି କରିକି ଆସିବା ସମୟରେ ମୁଁ ବି ଆସି ପଳେଇ ଆସିଥିଲି ତ ଆସିଲା ପରେ ବାହାରେ ଯାହା ଆସିକି ତାଙ୍କୁ ସେ ଚପଲ ଦେଲି ତ ସିଏ ବହୁତ ଖୁସି ହେଲେ ଯାହା ହେଉ କି ମୋ ଚପଲ ଯାଇକି ସିଆଡ଼େ ଖୋଜୁଥିଲି ମୁଁ ଭାବିଲି କୁଆଡ଼େ ଗଲା ନୂଆ ଚପଲ ହଳେ ମୁଁ କିଣିଥିଲି ଆଉ ଯାହା ହେଉ କି ମୁଁ ସେମାନଙ୍କୁ ସାହାଯ୍ୟ କରି ପାରିଲି ତ ମୋତେ ନିଜକୁ ଟିକେ ଖୁସି ଲାଗିଲା